ସ୍ୱାସ୍ଥ୍ୟ କ୍ଷେତ୍ରରେ ପର୍ଯ୍ୟାପ୍ତ ପରିଚାଳନା କରବାର୍ ଲାଗି ଆର୍ ନେତୃତ୍ୱ ସମସ୍ୟା ଲାଗି ଆମ ରାଜ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ରଖାଯାଇଚେ ଆମର ରାଜ୍ୟ ସରକାର ଜଣେ ସ୍ୱାସ୍ଥ୍ୟ ମନ୍ତ୍ରୀ ରଖିଚନ୍ ସେ ଆମର ଓଡ଼ିଶାର ଲୋକମାନଙ୍କର ସବୁ ସ୍ୱାସ୍ଥ୍ୟ ସେବା ଉପରେ ଧ୍ୟାନ ଦେବା ସବୁ ସ୍ୱାସ୍ଥ୍ୟ କେମିତି ଲୋକମାନଙ୍କର ସ୍ୱାସ୍ଥ୍ୟ ଠିକ୍ ରହିବା ସେ ଉପରେ ଧ୍ୟାନ ଦେବା ଆଉ ସେଥିଲାଗି କାମ କରିବା ସେଥିଲାଗି ପାଣ୍ଠି ବି ରହିଚେ ଆର୍ ଉନ୍ନତ ନିଯୁକ୍ତି ବି କରାଯାଉଚେ ଡକ୍ଟରମାନଙ୍କର ଯେନ୍ମାନେ କି ଭଲ୍ ଲେଖାପଢ଼ା କରିଚନ୍ ଏବଂ ଡକ୍ଟରୀ ପାଠ ଭଲ ଭାବରେ ପଢ଼ିଚନ୍ ଆର ଉପଯୁକ୍ତ ଅଭିଜ୍ଞତା ଯେନ୍ମାନଙ୍କର ଅଛ ସେନ୍ତା ଡକ୍ଟରମାନେ ନିଯୁକ୍ତି ଦଉଚେ ଆଉ ସମ୍ୱେଦନଶୀଳତା ମଧ୍ୟ ରହିଚେ ତାର୍ ସାଙ୍ଗେ ସାଙ୍ଗେ ଉପଯୁକ୍ତ ଅଭିଜ୍ଞତା ଥିବା ନର୍ସମାନ୍କେ ବି ନିଯୁକ୍ତି ଦଉଚେ ଯାର୍ଫଳରେ କି ଆମର ଓଡ଼ିଶାର ସ୍ୱାସ୍ଥ୍ୟ ସେବା ବହୁତ ଭଲ୍ ଆଗେଇ ପାର୍ବା ଉନ୍ନତି ହେଇପାର୍ବା ଆରୁ ଆମର ସ୍ୱାସ୍ଥ୍ୟ ସେବା ଲାଗି ଯେହେତୁ ଆମର ସ୍ୱାସ୍ଥ୍ୟମନ୍ତ୍ରୀ ଅଛନ୍ ତ ସେ ସ୍ୱାସ୍ଥ୍ୟମନ୍ତ୍ରୀ ଆମର ଓଡ଼ିଶାରେ କେମିତି ଭଲ ଭାବରେ ସ୍ୱାସ୍ଥ୍ୟର ଦେଖାଶୁଣା କରାଯାଇପାରବା ଗୋଟେ ଭଲ ଡକ୍ଟରଖାନା ହେଇପାରବା ସବୁ ଗାଁ ଗାଁରେ ଡକ୍ଟର ଡକ୍ଟରଖାନା ହେଇପାର୍ବା ଆଉ ସେମାନେ ହସ୍ପିଟାଲ ଯିବା ଲାଗି ସବୁ ସୁବିଧା ହେଇପାରବା ସବୁପ୍ରକାର ରୋଗର ଔଷଧ ମିଳିପାରବା ସେଥିଲାଗି ତାଙ୍କର ଚେଷ୍ଟା ଚଲେଇଚନ୍